ଆମର କନ୍ଧମାଳ ଜିଲ୍ଲାର ଲୋକପ୍ରିୟତା ଖେଳ ଗୁଡ଼ିକ ଅନେକ ରହିଛି ଏହି ଖେଳ ପାଇଁ ଅନେକ କାର୍ଯ୍ୟକଳାପ କରାଯାଉଛି ଆମର ଖେଳ ରହିଛି କ୍ରିକେଟ ସମ୍ପ୍ରଦାୟକ ଖେଳ ହେଉଛି କବାଡ଼ି ଏବଂ ଖୋଖୋ କୁସ୍ତି ଫୁଟବଲ ଏହିସବୁ ଖେଳର ଆୟୋଜନ କରଯାଏ ଆମର ପଞ୍ଚାୟତ ସ୍ଥରୀୟ ସରପଞ୍ଚ ସେକ୍ରେଟାରୀ ଏବଂ ଗାଁର ୱାର୍ଡ଼ ମେମ୍ବର ଖେଳାଳିମାନଙ୍କୁ ଏକାଠି କରି କୌଣସି ଏକ ଗୋଟିଏ ଖେଳ ପଡ଼ିଆକୁ ବାଛି ଟୁର୍ଣ୍ଣାମେଣ୍ଟ କରାଯାଏ ତା'ପରେ ଖେଳର ସରିବା ପରେ ଖେଳର ପୁରସ୍କାର ପ୍ରଦାନ କରଯାଏ ଖେଳାଳି ମାନଙ୍କୁ ଆଉ ଏହିସବୁ ଲୋକର ମାନେ ଆସନ୍ତି ଗାଁର ଆମ ପାଖ ଏରିୟାର ସେମାନେ ଖେଳଟାକୁ ଦେଖି ମନୋରଞ୍ଜନ କରିଥାନ୍ତି